ହଁ ମାଛ ଧରିବା ପାଇଁ ତ ବର୍ତ୍ତମାନ ବହୁତ ପରିବେଶ ବି ଗୋଟେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଉଛି କାରଣ ପରିବେଶର ପ୍ରଦୂଷଣ ଏମିତି ହେଲାଣି ମାଛମାନେ ସାଧାରଣତଃ ଟିକେ ଥଣ୍ଡା ସ୍ଥାନରେ ରହିବାକୁ ପସନ୍ଦ କରିଥାନ୍ତି ଯେତେବେଳେ ଅଧିକା ଗରମ ହୁଏ ମାଛମାନେ ସାଧାରଣତଃ ମରିଯାଆନ୍ତି ତା ଛଡ଼ା ବର୍ତ୍ତମାନ ବିଭିନ୍ନ ରୋଗ ମାଛ ଧରିବା ପାଇଁକି ଆସିଲାଣି ମାଛଙ୍କର ବି ହେଉଛି ତାଙ୍କ ଦିହର ଘା' ଫା ହେଇଯାଉଛି ସେଥିପାଇଁ ଆମେ ବହୁତ ଚିନ୍ତିତ ଆଉ ତା ଜଳ ଗୁଡ଼ିକ ଆଗେ ଯେଉଁ ଥିଲା ମାନେ କ'ଣ କ୍ଲିଅର୍ ଥିଲା ଜଳରେ ସବୁ ଯାହା ଯାହା ଥିଲା ଭଲ ଭଲ ସଫା ସୁତୁରା ହେଉଥିଲା ଏବେ ଦଳ ହେଇ ପଚି ଯାଇକିନା ମାଛମାନଙ୍କୁ ବିଭିନ୍ନ ରୋଗରେ ପଡ଼ୁଛନ୍ତି ସେଗୁଡ଼ା ବି ବହୁତ କାରଣ ଜଳବାୟୁ ପରିବର୍ତ୍ତନ ତା ଛଡ଼ା ମାନେ ଯେଉଁ ସେମାନେ ଯେଉଁ ଜଳଗୁଡ଼ିକ ଦୂଷିତ ହେଇଗଲାଣି ସେଗୁଡ଼ିକ ସବୁ ଅସୁବିଧା ହେଉଛି ମାଛମାନଙ୍କ ପାଇଁ ମାଛ ମାନେ ରୋଗରେ ପଡ଼ୁଛନ୍ତି ଯାହାଫଳରେ ସେଗୁଡ଼ା ସବୁ ଫୋପଡ଼ା ହେଉଛି ସେଇଟା ଖାଇବା ଅନୁପଯୁକ୍ତ ଆଉ ସଂରକ୍ଷଣ କରିବା ପାଇଁ ଆମ ପାଖରେ କିଛି ସୁବିଧା ସୁଯୋଗ କିଛି ନାହିଁ ଆମେ ସଂରକ୍ଷଣ କରିବା ପାଇଁ କି ହେଲେ ଆମେ ତାକୁ ସାଙ୍ଗେ ସାଙ୍ଗେ ଆଣି ପାଣିରେ କିଛି ସମୟ ବଞ୍ଚାଇ ଦେବୁ କିନ୍ତୁ ସେଇଟା ସବୁବେଳେ ଗୋଟେ ସ୍ଥାୟୀ ପ୍ରତିକାର ନୁହଁ ଆମେ କୁଣ୍ଡ କୁଣ୍ଡ ଭିତରେ ସେଗୁଡ଼ାକୁ ବଞ୍ଚାଇଥାଉ ଯାହା ବିକ୍ରି ହେବ ସେ ଗୋଟେ ଦୁଇ ଦିନ ଭିତରେ ବିକ୍ରି ହେଇଯିବ ତେଣୁ ସଂରକ୍ଷଣ କରିବା ପାଇଁ ସେମିତି କିଛି ସୁବିଧା ଆମ ପାଖରେ ଉପଲବ୍ଧ ନାହିଁ ଆଉ ପରିବେଶ ତ ବହୁତ ଗୁଡ଼ିଏ ବଡ଼ ପ୍ରଭାବ ପକାଉଛି ଯେଉଁ ଜଳବାୟୁ ପରିବର୍ତ୍ତନ ଅତ୍ୟଧିକ ଗରମ ହେତୁ ମାଛମାନଙ୍କର ବିଭିନ୍ନ ରୋଗ ବି ଆସୁଛି ଯାହାଫଳରେ ଆମେ କ'ଣ କରିବା ମାଛକୁ ନେଇକିନା ତ ଆମର ଜୀବନ ଜୀବିକା ଉପରେ ନିଶ୍ଚିନ୍ତ ପ୍ରଭାବିତ ହେଉଛି ପ୍ରଥମେ ଆମେ ଯେଉଁ ପାଞ୍ଚ ସାତ ବର୍ଷ ତଳୁ ଯେଉଁ ମାଛ ଧରୁଥିଲୁ ଯେଉଁ ସମସ୍ୟା ନଥିଲା ଏତେ ମାଛ ଭଲରେ ପଡ଼ୁଥିଲା ମାଛମାନେ ବଞ୍ଚୁଥିଲେ ଜଳ ପ୍ରଦୂଷିତ ନଥିଲା କିନ୍ତୁ ଆଜିକା ଦିନରେ ଜଳ ଗୁଡ଼ିକ ବହୁତ ପ୍ରଦୂଷିତ ହେଇଗଲାଣି ଅତ୍ୟଧିକ ଦଳ ହେଇକିନା ସେଠି ପଚିଗଲାଣି ଦଳ ପଚିଲା ଫଳରେ ଆମେ କ'ଣ କରୁଛୁ ନା ପଚା ଇଏ ଭିତରେ ମାଛମାନେ ବି ଏତେ ବଢ଼ୁନାହାନ୍ତି ଭଲ ମାଛ ହୃଷ୍ଟପୃଷ୍ଟ ମାଛ ପାଉନୁ ଆମେ ରୋଗ ବି ତାଙ୍କୁ ମାଡ଼ି ବସୁଛି ଏଗୁଡ଼ାକ ବହୁତ ପ୍ରମୁଖ କାରଣ ଏମାନଙ୍କ ଭିତରେ ଅଛି